ଏକ ଲକ୍ଷ ବୟାଳିଶି ହଜାର ପାଞ୍ଚ ଶହ ଚଉତିରିଶି ଏକ ଲକ୍ଷ ବାଇଶି ହଜାର ଚାରି ଶହ ଛପନ ତିନି ଲକ୍ଷ ଅଠେଇଶି ହଜାର ପାଞ୍ଚ ଶହ ଚବିଶି ପାଞ୍ଚ ଲକ୍ଷ ଅଠସ୍ତରୀ ହଜାର ଚାରି ଶହ ଛବିଶି ଆଠ ଲକ୍ଷ ପଞ୍ଚସ୍ତରୀ ହଜାର ଛବିଶି